ଛାତ ଉପରେ ବଗିଚା ଆଉ ସାଧାରଣ ବଗିଚା ମଧ୍ୟରେ ପାର୍ଥକ୍ୟ ହେଉଛିି ଛାତ ଉପରେ ଆମର ନିଜସ୍ଵ ଉପାୟରେ କରାଯାଉଥାଏ ଛାତ ଉପରେ କରିଲେ ବର୍ଷା ବାତ୍ୟା ଆସିଲେ ବି ପାଣି ଭରି ହୋଇନଥାଏ ଆଉ ସାଧାରଣ ବଗିଚାମାନେ ବାହାର କ୍ଷତିରେ ଫସଲ କରାଯାଉଥାଏ ସିଏ ବର୍ଷା ବାତ୍ୟା ଆସିରେ କ୍ଷତି ଭିତରେ ପାଣି ପଶିଯାଏ ଛାତ ଉପରେ ଛୋଟ ଛୋଟ ଗଛ ହୋଇଥାଏ ବଡ଼ ଗଛ ହୋଇନଥାଏ ସାଧାରଣ ବଗିଚାରେ ସବୁ ବିଭିନ୍ନ ପ୍ରକାରର ଗଛ ଲଗାଯାଉଥାଏ ଛାତ ଉପରେ ଗୋଟିଏ ପରିବାର ସାଧାରଣ ଭାବରେ ଚଳିବା ପାଇଁ ଛୋଟ ଛୋଟ କ୍ଷତି କରାଯାଉଥାଏ ଯେମିତିକି ଡେଲି ପୂଜା କରିବା ପାଇଁ କିଛି କିଛି କେତେ ପ୍ରକାର ଫୁଲ ଗଛ ଲଗାଯାଉଥାଏ ଯାହାକି ବଡ଼ ଆକାରର ହୋଇନଥାଏ ଆଉ ସାଧାରଣ ବଗିଚାରେ ଯାହାକି ଆମ୍ବ ପଣସ ଲେମ୍ବୁ ଜାମି ଆଦି ବଡ଼ ବଡ଼ ଗଛ ଲଗାଯାଉଥାଏ